ଆମେ ଯେତେବେଳେ କୁକୁଡ଼ା ପାଳନ କରୁ ସେତେବେଳେ କୁକୁଡ଼ାକୁ ଆମେ ଖାଦ୍ୟ ଖାଇବାକୁ ଦେଉ କୁକୁଡ଼ା ଖାଇବା ପାଇଁ କିଛି ଖାଦ୍ୟ ଯେମିତିକି କୁଣ୍ଡା ସହିତ ଭାତକୁ ଚୋକଟିକି ତାକୁ ଖାଇବା ପାଇଁ ଦିଆଯାଏ ଯେମିତି ସୁସ୍ଥତା ରହିବ ତ ସେଥିପାଇଁ ଆମେ ସବୁବେଳେ ତାକୁ ଖାଇବାକୁ ମକା ସୋୟାବିିନ ଖାଦ୍ୟ ଗହମ ଇତ୍ୟାଦି ତା ଦେହ ପାଇଁ ଭଲ ଗୁଣାତ୍ମକ କୁକୁଡ଼ାର କୁକୁଡ଼ା ଯେମିତିକି ହୃଷ୍ଟପୃଷ୍ଟ ହୋଇକି ରହିବ ସେଥିପାଇଁ ଆମେ ଖାଇବା ପାଇଁ ଦେଉ ଯାହା ଫଳରେ କୁକୁଡ଼ା କୁକୁଡ଼ା ବଢ଼ିବାକୁ ବଢ଼ିବାରେ ବି ସାହାଯ୍ୟ କରିବ ନିଜର ଓଜନ ବଢ଼ାଇବ ନିଜର ସ୍ୱାସ୍ଥ୍ୟ ଭଲ ରହିବ ଭଲ ଯଦି ଖାଦ୍ୟ ଆମେ ତାକୁ ନଦେବା ଭଲ ଯତ୍ନ ଯଦି ନ ନେବା ଅନେକ ରୋଗଗ୍ରସ୍ତ ହେବ ତା'ସହିତ ନିଜ ପରିବେଶକୁ ବି ଦୂଷିତ କରିବ ଦୁର୍ଗନ୍ଧରେ ଭର୍ତ୍ତି କରିବ ସେଥିପାଇଁ କୁକୁଡ଼ା ଯେତେବେଳେ କୁକୁଡ଼ା ପାଳନ କରୁ ତାକୁ ଖାଦ୍ୟ ଖାଇବା ପାଇଁ ବି ଦେଇଥାଉ ତା ଯତ୍ନ ନେବା ପାଇଁ ବିି ତାକୁ କିଛି ଯତ୍ନ ବି ନେଇଥାଉ ଓ ଅନେକ ସମୟରେ ତାକୁ ଆମେ ସବୁ କିଛି ଯୋଗାଇ ଦେବା କଥା